ବୟନ ଶିଳ୍ପ ଭାରତର ଏକ ଶିଳ୍ପ ଯାହାକି ଦେଶ ବିଦେଶର ଖ୍ୟାତି ଅର୍ଜନ କରିଛି କିନ୍ତୁ ବର୍ତ୍ତମାନ ଏହି ଶିଳ୍ପର ମର୍ଯ୍ୟାଦା ରହୁନାହିଁ ଏହାକୁ ଯଦି ପିଢ଼ି ପରେ ପିଢ଼ି ଓ ଭାରତର ପ୍ରତିଟି ଲୋକ ଭଲ ପାଇବା ସହ କାମଟିକୁ ନିଜର ଭାବିବେ ତା'ହେଲେ ଆଗମ ଆଗମ ପିଢ଼ି ପାଇଁ ମାନ୍ୟ ହୋଇ ରହିବ